ଆଜି ଭାରତର ସମ୍ମୁଖୀନ ହୋଇଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ଗୁଡ଼ିକ ହେଉଛି ବିଷାଦପୂର୍ଣ୍ଣ ଓଜନସ୍ତର କ୍ଷୟ ଅସାମାୟିକ ବନ୍ୟା ବାତ୍ୟା ମରୁଡ଼ି ଦୁର୍ବିପାକ ନଦୀ ପ୍ରଦୂଷଣ ହେବା ଯୋଗୁଁ ଲୋକମନେ ମଧ୍ୟ ବିଭିନ୍ନ ରୋଗର ଶିକାର ହେଉଛନ୍ତି ପାହାଡ଼ ପର୍ବତରେ ଉଠିଥିବା ଗଛ ଗୁଡ଼ିକୁ ଲୋକମନେ ବିନା କାରଣରେ କାଟିଦେବା ହେତୁ ଠିକ ଭାବରେ ବର୍ଷା ହେଉନାହିଁ ଯାହାଫଳରେ ଲୋକମାନେ ମଧ୍ୟ ଚାଷଜମି ମଧ୍ୟ କରିପାରୁନାହାନ୍ତି କି ଭଲ ଭାବରେ ଅମଳକ୍ଷମ ବିହନ ମଧ୍ୟ ପାଇପାରୁନାହାନ୍ତି ଗଛ କାଟିଦେବା ଦ୍ୱାରା ମଧ୍ୟ ପୃଥିବୀର ତାପମାତ୍ରା ଆସ୍ତେ ଆସ୍ତେ ବଢୁଛି ଯାହାଫଳରେ ବିଶ୍ୱତାପନ ଘଟିବାର ସମ୍ଭାବନା ରହିଛି ଏବଂ ବିଶ୍ୱତାପନ ଘଟିଲେ ଆମର ସମୁଦ୍ର ଜଳର ପତନ ଆସ୍ତେ ଆସ୍ତେ ଉଚ୍ଚତା ବୃଦ୍ଧିପାଇବ ଯାହାଫଳରେ ଟୋଟାଲ ବିଶ୍ୱ ଗୋଟିଏ ପାଣିଆକାରରେ ଘେରିଯିବ ଗ୍ରୀଷ୍ମ ଦିନେ ଠିକ ଭାବେ ପ୍ରଚଣ୍ଡ ପରିମାଣରେ ଖରା ହେଉଛି ବର୍ଷାଦିନେ ଠିକ ଭାବେ ବର୍ଷା ହେଉନି କାରଣ ଲୋକମାନେ ସବୁ ଗଛ କାଟିଦେଉଛନ୍ତି ଶୀତଦିନେ ମଧ୍ୟ ମାନେ ଠିକ ଭାବେ ଶୀତ ନ ହୋଇକି ପ୍ରଚଣ୍ଡ ଖରା ଆମକୁ ହେଉଛି ଯାହାଫଳରେ ଲୋକମାନେ ମଧ୍ୟ ଠିକ ଭାବେ ରହିପାରୁନାହାନ୍ତି